ହ୍ୟାଲୋ ଆପଣ ମା ମଙ୍ଗଳା ଟ୍ରାଭେଲସ୍ରୁ କହୁଛନ୍ତି ମୁଁ ଆକାଶ ବାଗ୍ଚି ଜଟଣୀ ଉପରବସ୍ତ ଗ୍ରାମରୁ କହୁଥିଲି ମୁଁ ଆପଣଙ୍କ ସଂସ୍ଥାରୁ ଏକ କାର୍କୁ ବୁକ୍ କରିଥିଲି ଯାହା ନଅଟା ସମୟ ଥିଲା କିନ୍ତୁ ନଅଟା ପରେ ଏବେ ବିଳମ୍ବ ହେବାରୁ ତ ଏହାକୁ ଆପଣ ବାତିଲ କରିଦିଅନ୍ତୁ